ଆମ ଗାଁ ର ଯୁବପିଢ଼ି ମାନେ ସାଂସ୍କୃତିକ ପ୍ରଥାକୁ କଡ଼ାକଡ଼ି ଭାବରେ ପାଳନ କରିଥାନ୍ତି ଆମ ଗାଁରେ ମକର ମେଳା ହୁଏ ପଣାସଂକ୍ରାନ୍ତି ହୁଏ ଶିବରାତ୍ରି ମେଳା ହୁଏ ଏମିତି ବହୁତ ଅନ୍ୟାନ୍ୟ ପର୍ବପର୍ବାଣୀ ପାଳନ କରାହୁଏ ତ ଆମ ଗାଁର ଯୁବକ ମାନେ ତାକୁ ବହୁତ ଶ୍ରଦ୍ଧାର ସହିତ କରିଥାନ୍ତି ଆଉ ସେଥିପାଇଁ ଗାଁରୁ ଚାନ୍ଦା କଲେକ୍ସନ୍ କରିଥାନ୍ତି ଆମ ଗାଁର ଯୁବକମାନେ ଆମ ଗାଁ ଅନ୍ୟ ଗାଁ ପାଖାପାଖି ଗାଁ ମାନଙ୍କରୁ ମଧ୍ୟ ଚାନ୍ଦା କଲେକ୍ସନ୍ କରିଥାନ୍ତି ପ୍ରଥମରୁ କରିକି ମାନେ କିଛି ଗୋଟେ ଏ ସାଂସ୍କୃତିକ କାର୍ଯ୍ୟକ୍ରମ ହେଲେ ତା'ର ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସବୁ ଦାୟିତ୍ଵ ବହନ କରିଥାନ୍ତି ଆଉ ଆମର ସେଇଠି ମକରମେଳା ବହୁତ ଧୁମ୍ଧାମ୍ରେ ହୁଏ ସେଥିପାଇଁ ଗାଁର ସ୍ତ୍ରୀ ଲୋକମାନେ ପୁରୁଷ ଲୋକମାନେ ତ ବହୁତ ଖୁସିଥାନ୍ତି ପଣାସଂକ୍ରାନ୍ତି ବେଳେ ଆମର ଏଇଠି ନାଚ ହୁଏ ଉଡ଼ାହୁଏ ଯୁବପିଢ଼ି ମାନେ କିଛି ଭକ୍ତା ମଧ୍ୟ ରହିଥାନ୍ତି ଆମର ଏଇଠି କଣ୍ଟାପାଠ ହୁଏ ନିଆଁପାଠ ହୁଏ ତା'ପରେ ପଣାସଂକ୍ରାନ୍ତି ଦିନ ଆମର ଏଇଠି ବକ୍ତା ଯେଉଁମାନେ ରହିଥାନ୍ତି ସେମାନେ ଉଡ଼ିଥାନ୍ତି ଆଉ ସେଇଠି ବହୁତ ବଡ଼ ମେଳା ବସିଥାଏ ଆଉ ଶିବରାତ୍ରିରେ ସବୁ ଯୁବକମାନେ ବୁଝିଥାନ୍ତି ମାଆ ମାନେ କେଉଁଠି ବସିବେ ସେଥିପାଇଁ ଟେଣ୍ଟ୍ ମଧ୍ୟ କରିଥାନ୍ତି ଆଉ ପ୍ରସାଦ ସେବନର ମଧ୍ୟ ବନ୍ଦୋବସ୍ତ କରିଥାନ୍ତି ରାତ୍ରିରେ ମାଆ ମାନଙ୍କୁ ନିଦ୍ରା ନ ଆସିବାପାଇଁ ସେଥିପାଇଁ ମନୋରଞ୍ଜନ ପାଇଁ ପାଲା ଦାଶକାଠିଆ ଆଉ ଅଷ୍ଟମପ୍ରହରୀ ଏସବୁ ମଧ୍ୟ ଆୟୋଜିତ କରିଥାନ୍ତି ସେଥିପାଇଁ ମାଆ ମାନଙ୍କୁ ବହୁତ ଖୁସି ଲାଗେ ଯେହେତୁ ଗାଁର ଯୁବକମାନେ ଏତେସବୁ ଚିନ୍ତାକରିକି କରୁଛନ୍ତି ସେଇଟା ଜାଣିଲେ ବହୁତ ଖୁସି ଲାଗେ